ଖୋଲା ପାଣିରେ ପହଁରିବା ସମୟରେ ଯେମିତିକି ପୋଖରୀରେ ପହଁରିବା ସମୟରେ ଭଲ କରିକିନା ପହଁରିବା ଦରକାର କାରଣ ଠିକ୍ସେ ନ ପହଁରିଲେ ଆମେ ବୁଡ଼ି ଯାଇ ଯିବାର ସମ୍ଭାବନା ଅଛି ଏବଂ ବଡ଼ ବଡ଼ ଜଳାଶୟରେ ଯିବା ପୂର୍ବରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ଦରକାର କାରଣ ବେଳେ ବେଳେ ଆମେ ପହଁରି ପହଁରି ପାରୁନୁ ଜଳର ଦୃଢ଼ ପ୍ରଭାବ ଯୋଗୁଁ ଆମେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଲେ ଆମେ ଦୃଢ଼ ପ୍ରଭାବରେ ମିଶା ଆମକୁ କିଛି ହବ ନହିଁ ଆମେ ବୁଡ଼ିବୁ ନାହିଁ ଏବଂ ଯେଉଁଠି ଖସଡ଼ା ପଥର ଅଛି ସେଇଠି ଯିବା ଯିବା ଦରକାର ନାହିଁ କାରଣ ଖସଡ଼ା ପଥରରେ ଗୋଡ଼ ରଖିଲେ ସେଠରୁ ବେଶୀ ବେଶୀ ସମ୍ଭାବନା ଥାଏ ଯେ ଆମେ ଖସି ଯିବୁ ଏବଂ ପାଣିରେ ପଡ଼ିକିନା କିଛି ବି ହେଇଯାଇପାରେ ପଥରରେ ମାଡ଼ ବାଜିକିନା ଆମର ଜୀବନ ମିିଶାଯାଇପାରେ ସେଥିପାଇଁ ଖସଡ଼ା ପଥରୁ ଦୂରେ ରହିବା ଉଚିତ ଏବଂ ପାଣିର ଦୃଢ଼ ପ୍ରଭାବରେ ମିଶା ଯିବା ଦରକାର ନାହିଁ ଦୃଢ଼ ପ୍ରଭାବରେ ଆମେ ବୋହିଯିବାର ବେଶୀ ସମ୍ଭାବନା ଥାଏ ସେଥିପାଇଁ ପାଣିରେ ଯିବା ଆରେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ଏବଂ ଠିକ୍ସେ ପହଁରିବା ପହଁରିବା ନ ଜାଣିଲେ ପାଣିରେ ଯିବା ଉଚିତ୍ ନୁହେଁ ଏବଂ ଠିକ୍ସେ ପହଁରିବା ଏବଂ ଲାଇଫ୍ ଜ୍ୟାକେଟ୍ ପିନ୍ଧିକିନା ପାଣିରେ ଯିବା ଏଇଟା ହେଉଛି ଭଲ ଉପାୟ